ହ୍ୟାଲୋ ଆପଣ ଅଶୋକା ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ମୋର କିଛି ଖାଦ୍ୟ ଜିନିଷ ଅର୍ଡ଼ର କରିବାର ଥିଲା ଆପଣଙ୍କ ପାଖରେ ଅଛି ତ ଯେମିତିକି ଆମର ଅବସର ନିମନ୍ତେ ମୋର ଚିକେନ ଭାତ ପନିର ଡାଲ ଫ୍ରାଏ ମଟନ ସାଲାଡ଼ ପାମ୍ପଡ଼ ଇତ୍ୟାଦି ସବୁ ଦରକାର ଅଛି ଠିକ୍ ଅଛି ଆପଣଙ୍କ ପାଖରେ ଅଛି ତ ହେଉ ଠିକ୍ ଆପଣ ଟିକିଏ ତାକୁ ମୋତେ ଠିକ୍ ସମୟରେ ଆଣିକି ପହଞ୍ଚାଇଦେବେ ତ ଆଜ୍ଞା ଆଉ ଟିକିଏ କମ୍ ତେଲ ଆଉ ମସଲା ଦେଇକି ଖାଦ୍ୟଗୁଡ଼ିକ ତିଆରି କରିବେ ଠିକ୍ ହେଉ ରଖୁଛି ଧନ୍ୟବାଦ